ମୁଁ ପାଠ ପଢ଼ିଲା ବେଳେ ବିଦ୍ୟାଳୟରେ ପାଠାଗାର ନଥିଲା ଆଉ ମୁଁ ପାଠ ପଢ଼ିବା ବହି ହେଲା ମଧୁବନ ବହି ଆଉ ଛବିଳ ବର୍ଣ୍ଣବୋଧ ଆଉ ସାହିତ୍ୟ ଯେମତିକି ସାହିତ୍ୟ ବହିରେ ଥିଲା ଆମର ଟୁଆଁ ଟୁଇଁ ଗପ